ହଁ ମୁଁ ଜାଣିଚି ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ବହୁତ ପାର୍ଥକ୍ୟ ଦେଖାଯାଏ ଉତ୍ତର ଭାରତରେ ଭାଷା ବଙ୍ଗାଳୀ କହିଲା ଭିତରେ ଦକ୍ଷିଣ ଭାରତରେ ଭାଷା ତେଲୁଗୁ କହିଥାନ୍ତି ଖାଦ୍ୟରେ ସେ ଉତ୍ତର ଭାରତରେ ଆମିଷ ପ୍ରତି ବେଶୀ ଆକୃଷ୍ଟ ହେବା ଭିତରେ ଦକ୍ଷିଣ ଭାରତରେ ଏ ସେମାନେ ଖଟା ଆଉ ରାଗକୁ ବେଶୀ ପ୍ରାଧାନ୍ୟ ଦେଇଥାନ୍ତି ପୋଷାକ ଭିତରେ ଉତ୍ତର ଭାରତରେ ମଡ଼ର୍ଣ୍ଣ ଡ୍ରେସ୍କୁ ପ୍ରାଧାନ୍ୟ ଦେଇଥିବା ବେଲେ ବେଳେ ଆଉ ଦକ୍ଷିଣ ଭାରତରେ ସେମାନେ ଧୋତି ସାାଲୁଆର୍କୁ ବେଶୀ ପସନ୍ଦ କରିଥାନ୍ତି ଉତ୍ତର ଭାରତରେ ବେଶୀ ଗରମ ଥିଲାବେଳେ ଦକ୍ଷିଣ ଭାରତରେ ବେଶୀ ଥଣ୍ଡା ପାଗ ଦେଖାଯାଇଥାଏ